ମୁଁ ଭାବୁଛି ପୁରୁଣା ପିଢ଼ି ବର୍ତ୍ତମାନ ପିଢ଼ିଙ୍କ ତୁଳନାରେ ଅଧିକ ଧାର୍ମିକ ଥିଲେ କାହିଁକିନା ସେତେବେଳେ ଯେଉଁ ପର୍ବପର୍ବାଣି ଆମର ପାଳନ କରାଯାଉଥିଲା ସେତେବେଳେ ତାଙ୍କର ଗୋଟେ ଏକତା ରହିଥିଲା ଯେଉଁ ଗୋଟେ ପର୍ବପର୍ବାଣି ହେଉଥିଲା ସେଠି ସମସ୍ତ ଲୋକ ପର୍ବପର୍ବାଣି ହେଲେ ଆମର ବନ୍ଧୁବର୍ଗ ସମସ୍ତେ ଏକଜୁଟ ହେଉଥିଲେ ସାଥିରେ ପର୍ବପର୍ବାଣି ପାଳନ କରୁଥିଲେ ଏବଂ ସେମାନେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଆମର ଗାଁ ମୁଣ୍ଡରେ ମନ୍ଦିର ହେଉ କିମ୍ବା ଗୋଟିଏ ଛକ ଜାଗାରେ ବସିକି ସେମାନେ ସଂକୀର୍ତ୍ତନ କରୁଥିଲେ ଆଉ ଆମର ଭଗବାନଙ୍କ ବିଷୟରେ ଆଲୋଚନା କରୁଥିଲେ ଏବେ କିନ୍ତୁ ସେହ ଜିନିଷ ଧୀରେ ଧୀରେ ମାନେ ଆମର ଉଭାନ୍ ହେବାକୁ ବସିଲେଣି କେମିତିକି ବର୍ତ୍ତମାନ ସମୟର ଆମର ଯୁବପିଢ଼ି ଧାର୍ମିକ ପ୍ରତି ଏତେ ଆକୃଷ୍ଟ ହେଉନାହାନ୍ତି ଏହାର ମୂଳ କାରଣ ହେଉଛି ଆଜିକାଲି ଯେଉଁ ଆମର ମୋବାଇଲ୍ କିମ୍ବା ଟିଭିରେ ସେମାନେ ସମୟ ଅଧିକାଂଶ ସମୟ ବିତାଉଛନ୍ତି ଏବଂ ଧାର୍ମିକ ଯେଉଁ ଆମର ପୂର୍ବ ପୁରୁଷର ଯେଉଁ କିମ୍ବା ଆମର ପୂର୍ବ ପିଢ଼ିର ଆମର ଲୋକମାନେ ଯେଉଁ ହିସାବରେ ଧାର୍ମିକ ଭାବନା ତାଙ୍କର ଥିଲା ଏବେ ସେ ଭାବନା ଧୀରେ ଧୀରେ କମିବାକୁ ଯାଉଛି ଏବେ ଯେଉଁଠି ଆମର ପ୍ରାର୍ଥନା ହେଉ କିମ୍ବା ଆଳତି ହେଉ ସେମାନେ କ'ଣ କରୁଛନ୍ତି ନା ମୋବାଇଲ୍ରେ ଗୋଟେ ଚିପ୍ସ୍ ଲଗାଇକି ସେଥିରେ ସେମାନେ ଶୁଣୁଛନ୍ତି ଏବଂ ଗୀତା ଭାଗବତ ମଧ୍ୟ ଲୋକ ବସି ପଢ଼ୁଥିଲେ ପୂର୍ବ ସମୟରେ କିନ୍ତୁ ବର୍ତ୍ତମାନ ସମୟରେ ସେଗୁଡ଼ିକ ଧୀରେ ଧୀରେ ମାନେ ଗାୟବ୍ ହେବାକୁ ଲାଗିଲାଣି ଏ ଯୁଗର ଆମର ପିଲାମାନେ ବର୍ତ୍ତମାନ ଗୀତା କ'ଣ ଭାଗବତ ସମସ୍ତେ ପ୍ରାୟ ଜାଣିନଥିବେ ତେଣୁ ସେ ସମୟରେ ଆମର ଗୃହିଣୀ ହେଉ କିମ୍ବା ଆମର ଜେଜେ ବାପା ଜେଜେ ମା' ଯେଉଁ ହିସାବରେ ବସି ଗୀତା ଭାଗବତ ବିଷୟରେ ଆଲୋଚନା କରୁଥିଲେ ବର୍ତ୍ତମାନ ତ ସେଥିରେ ବହୁତ ବ୍ୟତିକ୍ରମ ଦେଖିବାକୁ ଲାଗୁଛି ଆଉ ଏବେବି ଆମ ଗାଁରେ ଅବଶ୍ୟ ଆମର ଛକ ଜାଗା ସଂକୀର୍ତ୍ତନ ମଣ୍ଡଳୀରେ କିଛି କିଛି ଜାଗାରେ ହେଉଛି କିନ୍ତୁ ଯେଉଁକି ଆମର ବଜାର କିମ୍ବା ସହରରେ ସେଇଟା ଏତେ ଦେଖିବାକୁ ମିଳୁନାହିଁ ଆଉ କହିବାକୁ ଗଲେ ପୂର୍ବ ପିଢ଼ିରେ ଯେଉଁ ଆମର ଜେଜେ ବାପା ଜେଜେ ମା'ମାନେ ଯେଉଁ ହିସାବରେ ଧର୍ମ ବିଷୟରେ ଆଲୋଚନା କରୁଥିଲେ ଏବେ ସମୟରେ ସେସବୁ ସେମାନଙ୍କୁ ପିଲାମାନଙ୍କୁ କହିଲେ ବି ସେମାନେ ସେଥିରେ କର୍ଣ୍ଣପାତ କରୁନାହାନ୍ତି କାହିଁକି ସେମାନେ ମୋବାଇଲ୍ ଏବଂ କାର୍ଯ୍ୟ ବ୍ୟସ୍ତ ଯୋଗୁଁ ସେମାନେ ସବୁବେଳେ କାମରେ କିପଟେ ଇଏ ହେଲେ ପଇସା ପତ୍ର ରୋଜଗାର କରିବେ ସେ ବିଷୟରେ ବେଶୀ ସେମାନେ ଧ୍ୟାନ ଦେଉଛନ୍ତି ଆଉ ବର୍ତ୍ତମାନ ସମୟରେ କହିବାକୁ ଗଲେ ଅବଶ୍ୟ ଧର୍ମ ପ୍ରତି ଆମର ଟିକିଏ କମିଯାଇଛି ତାଙ୍କର ଯେଉଁଥିରେକି ପୂର୍ବ ପିଢ଼ିମାନଙ୍କୁ ଯେଉଁ ଅନୁସରଣ ଆଜିକାଲିର ଯୁବ ସମାଜ ଏତେ କରୁନାହାନ୍ତି ଆଉ